ଆପଣ ନିକଟରେ ବିବାହ କରିଛନ୍ତି ଏବଂ ନିଜର ଶେଷ ନାମ ପରିବର୍ତ୍ତନ କରିଛନ୍ତି ଆପଣ ଅନୁଭବ କରନ୍ତି ଯେ ଆପଣଙ୍କର ଫସଲ ବୀମା ପଲିସି ଏବେ ମଧ୍ୟ ଆପଣଙ୍କ ପ୍ରଥମ ନାମରେ ପଞ୍ଜୀକୃତ ହୋଇଛି ପରିବର୍ତ୍ତନକୁ ପ୍ରତିଫଳିତ କରିବା ପାଇଁ ଆପଣ ନିଜ ନାମକୁ ଅତ୍ୟ ଅଦ୍ୟତନ କରିବାକୁ ଚାହୁଁଛନ୍ତି ଏକ୍ସନ୍ ଆପଣଙ୍କ ଫସଲ ବୀମା ପ୍ରଦାନକାରୀଙ୍କ ନିକଟତମ ଶାଖା କାର୍ଯ୍ୟାଳୟକୁ ଯାଆନ୍ତୁ ଏବଂ କର୍ମଚାରୀଙ୍କୁ ପରିସ୍ଥିତି ବୁଝାନ୍ତୁ ଆପଣଙ୍କ ନାମ ପରିବର୍ତ୍ତନର ପ୍ରମାଣ ଆପଣଙ୍କୁ ଯେପରିକି ଆପଣଙ୍କର ବିବାହ ପ୍ରମାଣପତ୍ର ସେମାନଙ୍କୁ ଆପଣଙ୍କ ନୂତନ ନାମ ସହିତ ଆପଣଙ୍କ ପଲିସି ଅପ୍ଡ଼େଟ୍ କରିବାକୁ ଅନୁରୋଧ କରନ୍ତୁ ନିଶ୍ଚିତ କରନ୍ତୁ ଯେ ସେମାନେ ଆପଣଙ୍କୁ କରାଯାଇଥିବା ପରିବର୍ତ୍ତନଗୁଡ଼ିକର ଏକ ନିଶ୍ଚିତକରଣ ପ୍ରଦାନ କରନ୍ତି ବିବାହ ନିକଟରେ ବିବାହ କରିଛନ୍ତି ଏବଂ ନିଜର ଶେଷ ନାମ ପରିବର୍ତ୍ତନ କରିଛନ୍ତି ଆପଣ ଅନୁଭବ କରନ୍ତି ଯେ ଆପଣଙ୍କ ଫସଲ ବୀମା ପଲିସି ଏବେ ମଧ୍ୟ ଆପଣଙ୍କ ପ୍ରଥମ ନାମରେ ପଞ୍ଜୀକୃତ ହୋଇଛି ପରିବର୍ତ୍ତନକୁ ପଞ୍ଜୀକୃତ କରିବା ପାଇଁ ଆପଣ ନିଜ ନାମକୁ ଅଦ୍ୟତନ କରିବାକୁ ଚାହୁଁଛନ୍ତି ଆପଣ ବିବାହ କରିଛନ୍ତି ଏବଂ ନିଜର ଶେଷ ନାମ ପରିବର୍ତ୍ତନ କରିଛନ୍ତି ଆପଣ ଅନୁଭବ କରନ୍ତି ଯେ ଆପଣଙ୍କ ଫସଲ ବୀମା ପଲିସି ଏବେ ମଧ୍ୟ ଆପଣଙ୍କ ପ୍ରଥମ ନାମରେ ପଞ୍ଜୀକୃତ